ମୁଁ କିଣିଥିବା କାନଫୁଲଟିର ରଙ୍ଗ ବହୁତ ସୁନ୍ଦର ଅଟେ ଏହା ସୁନେଲି ରଙ୍ଗର ହୋଇଥିବାରୁ ଏହା ବହୁତ ଚକ୍ ଚକ୍ କରୁଛି ଏବଂ ଏଥିରେ ଯେଉଁ ନାଲି ରଙ୍ଗର ଷ୍ଟୋନ ବସିଛି ତାହା ବହୁତ ସୁନ୍ଦର ଦେଖାଯାଉଛି ଏବଂ ପିନ୍ଧିବାକୁ ମଧ୍ୟ ବହୁତ ଭଲ ଲାଗୁଛି